ହ୍ୟାଲୋ ହଁ ଆଜ୍ଞା ନମସ୍ତେ ନିଗମ ହୋଟେଲ୍ରୁ କହୁଥିଲେ ତ ହଁ ମୋର ଆଜ୍ଞା ଆଜି ଠିକ୍ ଚାରିଟା ବେଳେ ଆପଣ ମୋ ପାର୍ସଲ୍ଟା ଦେବେ ମୋତେ ଆଜ୍ଞା ଟିକେ ସାଢ଼େ ତିନିଶହ କିଲୋମିଟର ଆଜ୍ଞା ଯିବାର ଅଛି ଏହି ଦୃଷ୍ଟିକୋଣରୁ ସେ ଖାଦ୍ୟଟି ଟିକେ କେମିତି ଅଧିକରୁ ଅଧିକ ସମୟ ଗରମ ରହିବ ଆପଣ ସେ ବ୍ୟବସ୍ଥା କରିବେ ପୂର୍ବଥର ଦେଇଥିଲେ ମୋତେ ଭଲ ଲାଗିଲା ଠିକ୍ ଅଛି ଏଥର ସେମିତି ପ୍ୟାକିଙ୍ଗ ଦେବେ ହଉ ଆଜ୍ଞା ରଖୁଛି ନମସ୍ତେ